ତୁ ଜାଣିଛୁ ମୁଁ ଦୋକାନ ଯାଇଥିଲି ଛଅ ସାତ ଦିନ ତଳେ ତ ଡ୍ରେସ୍ ଦେଖିଲି କୁର୍ତ୍ତୀଟା ବହୁତ ଭଲ ଲାଗିଲା କଲର୍ ବି ଭଲ ଲାଗିଲା ତ ନେଇକରି ଆସିଲି ଏ ନେଇକି ଆସିଲା ପରେ ମୁଁ ଯେତେବେଳେ ପିନ୍ଧିଲି ପିନ୍ଧିଲି ବହୁତ ପୁରା ନରମ ଲାଗୁଛି ଖରା ଦିନରେ କଟନ୍ କପଡ଼ା ଭଲ ଲାଗିଲା କିନ୍ତୁ ସାଙ୍ଗମାନେ କହୁଛନ୍ତି କି ତୁ ତୁ ଏତେ ଦେଇନୁ କମ ଦେଇ ଏ ଅଧିକ ଦେଇଛୁ ତ ମୁଁ ନାଁ ତୁମେ ଯେତିକି କହୁଛ ତା'ଠୁ କମ ଦେଇଛି ମୁଁ ଯେତେ ଟଙ୍କାରେ ଖୋଜୁଥିଲି ବି ତା'ଠାରୁ କମ ଟଙ୍କାରେ ପାଇଲି ତ ବହୁତ ଭଲ ଲାଗିଲା ନେଇକିରି ଆସିଲି